ଆଜ୍ଞା ଆପଣ ରଶ୍ମି ଟ୍ରାଭେଲର୍ସରୁ କହୁଛନ୍ତି ମୁଁ ଭୁବନରୁ ହୃଦାନନ୍ଦ ପରିଡ଼ା କହୁଛି ମୁଁ ଏବେ ଆପଣଙ୍କ ପାଖରୁ ଗୋଟିଏ ଗାଡ଼ି ମଗେଇଥିଲି କୌଣସି ଏକ ସ୍ଥାନକୁ ଯିବା ପାଇଁ ଠିକ୍ ସମୟରେ ଆପଣ ଗାଡ଼ିଟି ପଠେଇ ଦେଇଥିଲେ ମୋ ପାଖରେ ଆସିକି ପହଞ୍ଚିଥିଲା ଡ୍ରାଇଭର ଟି ଏତେ ସୁନ୍ଦର ବ୍ୟବହାର ଥିଲା ମୋତେ ସାଙ୍ଗେ ସାଙ୍ଗେ ତା ଗାଡ଼ିରେ ନେଇଥିଲେ ଏବଂ ବାଟରେ ଯିବା ସମୟରେ ସେ ଗାଡ଼ିର ମନ୍ଥର ଗତିରେ ନେବା ଫଳରେ ମୋତେ କୌଣସି ବାଧା ଲାଗି ନଥିଲା ଯିବା ସମୟରେ ସେ ମୋତେ ସବୁ ପ୍ରକାରର ସାହାଯ୍ୟ କରିଥିଲେ ମୋର ସୁବିଧା ଅସୁବିଧା କଥା ବୁଝିଥିଲେ ଯାହା ହେଉ ଆପଣଙ୍କ ଡ୍ରାଇଭର ଗୁଡ଼ିକ ଏତେ ସୁନ୍ଦର ବ୍ୟବହାର ପାଇଁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ଦେଉଛି ଆଉ ଭବିଷ୍ୟତରେ ଯଦି କିଛି ମୋର ଦରକାର ହୁଏ କେବଳ ଆପଣଙ୍କ ଗାଡ଼ି ଛଡ଼ା ଅନ୍ୟ କାହାକୁ କହିବିନି